ଯେତେବେଳେ ମତେ ବାହାରକୁ ଅଧିକ ଦିନ ପାଇଁ ଯିବାକୁ ପଡ଼େ ସେତେବେଳେ ମୁଁ ଗଛ ଗୁଡ଼ିକୁ ଚାରିପଟେ ବାଡ଼ ଭିଡ଼ି ଦେଇଯାଏ ଯାହା ଫଳରେ କୌଣସି ପ୍ରକାର ଜୀବଜନ୍ତୁ ସେହି ଗଛକୁ କ୍ଷତି କରିପାରନ୍ତି ନାହିଁ ଏବଂ ତାର ଗଛ ଗୁଡ଼ିକର ଯତ୍ନ ନେବା ପାଇଁ ଘରେ ଅନ୍ୟ ପରିବାର ଲୋକ ଯଥା ଭାଇ ମାଁ ଏବଂ ବାପା ସେଇ ଗଛ ଗୁଡ଼ିକର ଯତ୍ନ ନେଇଥାନ୍ତି ଏବଂ ସେଇ ଗଛ ଗୁଡ଼ିକୁ କୁ ବଢ଼ିବାରେ ସାହାଯ୍ୟ କରିଥାନ୍ତି